ମୁଁ ଲେଖିବାରେ ଅନେକଗୁଡ଼ିଏ ଆହ୍ଵାନ ଅଛି ସେଥିମଧ୍ୟରୁ ମୁଁ କିଏକୁ ଲେଖିବା ପାଇଁ ଚାହୁଁଅଛି ମୁଁ କିଏ ଲେଖିବାରେ ଅନେକଗୁଡ଼ିଏ କଠିନତା ଅଛି ସେଥିମଧ୍ୟରୁ ବିବେକ ବୈରାଗ୍ୟ ଷଡ଼୍ସମ୍ପତି ମୁମୁକ୍ଷୁ ଲେଖିବା ପାଇଁ ମୋତେ ଏକ ସୃଜନ କୋଠରୀଟି ଦରକାର କାହିଁକିନା ମୁଁ କିଏକୁ ଲେଖିବାକୁ ହେଲେ ସେହି ନିର୍ଜନ କୋଠରିଟିଏ ଦରକାର ମୁଁ ନିର୍ଜନ କୋଠରିଟିଏ ହେଲେ ମୁଁ କିଏକୁ ଠିକ୍ ଭାବରେ ପ୍ରତିପାଦନ କରିବି ମୁଁ କେବେ କ୍ରିଏଟିଭ୍ କଳାରେ ଯୋଗଦାନ କରିନାହିଁ ଯୋଗଦାନ କଲେ ମୁଁ ଜାଣିଛି ସେଇଠି ଆଉ ଉନ୍ନତି ହେବ